ହଁ ମ୍ୟାଡ଼ାମ ଆପଣ ଆମ ଦୋକାନରେ ବିଭିନ୍ନ ପ୍ରକାରର ଆଲମାରି ଅଛି ଆପଣ କେମିତି କା ଆଲମାରୀ ନେବେ କହୁନାହାନ୍ତି ଠିକ୍ ଅଛି ଦେଖନ୍ତୁ ଏଇ ସବୁ ଆମର ମାନେ ପୁରୁଣା ମଡେଲର ଆଲମିରା କିଛି ଅଛି ନୂଆ ମଡେଲର ଆଲମିରା ଅଛି ତା ସହିତ ବିଭିନ୍ନ ପ୍ରକାର ସେନସର ବାଲା ଆଲମିରା ବି ଆମ ପାଖରେ ଅଛି ଆଉ କେଉଁ ଟାଇପର ଆଲମିରା ନେବେ କୁହନ୍ତୁ କେତେ ରେଞ୍ଜ ଭିତରେ କେତେ ଟଙ୍କା ଭିତରେ ଆପଣ ଆଲମିରା ନେବେ ଦେଖନ୍ତୁ ଆପଣଙ୍କର ଯଦି ଆଲମିରା ପାଞ୍ଚ ହଜାର ଭିତରେ ଯେଉଁ ଆଲମାରି କହୁଛନ୍ତି ପାଞ୍ଚ ହଜାର ଭିତରେ ସେମିତି ଭଲ ଆଲମାରି ହେବନି ଯଦି ଆଲମାରି ଗୋଟେ ଭଲ ଆଲମିରା ନେବେ ତାହେଲେ ଆପଣଙ୍କୁ ମିନିମମ ଦଶହଜାର ବାରହଜାର ପରେ ନେଲେ ଆପଣଙ୍କ ଆଲମିରାଟା ଭଲ ଷ୍ଟ୍ରଙ୍ଗ ଆସିବ ମୋଟା ଗେଜେର ତା'ର ବଡି ମିଳିବ ଯେଉଁଟା କି ବହୁତ ଦିନ ଲାଷ୍ଟିଙ୍ଗ କରିବ ଆଉ ଯଦି ଏମିତି ପାଞ୍ଚ ହଜାର ଭିତରେ ହେଲେ ସେମିତି ଆମ ପାଖରେ ତ ନାହିଁ ଆମେ ବି ସେମିତିଆ ଜିନିଷ ରଖୁନାହୁଁ କାଇଁକି ନା ଲୋକ ଆମକୁ ଖରାପ ଭାବିବେ କହିବେ ଏଇ ଆମେ ଏଇ ଦୋକାନରୁ ନେଇଥିଲୁ ଏଇ ଜିନିଷଟା ଖରାପ ପଡ଼ିଲା ସେଥିପାଇଁ ଆମେ ଖରାପ ଜିନିଷ ରଖିବୁ କାହିଁକି ଆଉ ଖରାପ ଜିନିଷ ବିକିବୁ କାହିଁକି ସେଥିପାଇଁ ଆମେ ଯାହା ରଖୁଛୁ ଭଲ ଜିନିଷ ରଖୁଛୁ ଆଉ ଏବେ ତ ବିଭିନ୍ନ ପ୍ରକାରର ନୂଆ ନୂଆ ମଡେଲର ସବୁ ଆଲମିରା ଆସୁଛି ଆଉ ଦେଖନ୍ତୁ ଯେଉଁଟା ଆପଣ ଏଭିତରେ ଦେଖନ୍ତୁ ମାନେ ଯେଉଁଟା ଭଲ ପଡ଼ିବ ଦେଖନ୍ତୁ ଦେଖିକି ନିଅନ୍ତୁ ଦେଖନ୍ତୁ ଆପଣଙ୍କର ଏବେ ନୂଆ ମଡେଲ ଆମର ଏଇଟା ଦେଖନ୍ତୁ ଏଇଟାର ଦାମ ଆସୁଛି ପଚିଶ ହଜାର ଟଙ୍କା ହେଲା ପଚିଶ ହଜାର ଟଙ୍କା ଆସୁଛି ସେ'ଟାର ତା'ର ମୋବାଇଲରେ ଯଦି ଚାହିଁବେ ସେଟାକୁ ଓପନ ଆଉ ବନ୍ଦ କରିପାରିବେ ହେଲା ଖୋଲା ଖୋଲା ବନ୍ଦ କରିବା ସବୁ ମୋବାଇଲ ମାଧ୍ୟମରେ ହୋଇପାରିବ ଆଉ ଏଇଟା ନେଲେ କିନ୍ତୁ ପଚିଶ ହଜାର ଟଙ୍କା ଆସିବ ଆଉ ତା'ଠାରୁ ଗୋଟେ ଏଇଟା ଦେଖନ୍ତୁ ଏଇଟା ଆପଣଙ୍କର ଲାଇଟ ବାଲା ଆପଣ ଡୋର ମାନେ ଯେତବେଳେ କବାଟ ତା'ର ଡୋରଟି ଖୋଲିବେ ସେତେବେଳେ ଏ'ଟା ଲାଇଟ ଜଳିବ ଆପଣଙ୍କର ଲାଇଟ ଦେଖିବା ଆବଶ୍ୟକ ନାହିଁ ଟର୍ଚ୍ଚ ମାରି ଦେଖିବା କିଛି ଆବଶ୍ୟକ ନାହିଁ ସେ'ଟା ଅଟୋମେଟିକ ମାନେ ଲାଇଟ ଜଳିବ ଆରାମସେ ସବୁ ଜିନିଷ ପତ୍ର ଏ'ଠି ଦେଖିପାରିବେ ୟା ଦାମ ପାଖାପାଖି ଆସିଯିବ ବାଇଶ ହଜାର ଖଣ୍ଡେ ଟଙ୍କା ଆସିଯିବ ଆଉ ଦେଖନ୍ତୁ ୟା' ଭିତରୁ କେଉଁଟା ଦେଖିକି କୁହନ୍ତୁ କହିସାରଲେ ଆମେ ଦେଖିବା ତା' ଭିତରେ ଯଦି ଆଉ କିଛି କମ କରିହେବ ଦେଖିବା ଠିକ ଅଛି ଦେଖନ୍ତୁ ଆମେ ଆପଣଙ୍କୁ ରେଟ କହିଦେଲୁ ଆପଣ ଯଦି ଅଲଗା ଦୋକାନରେ ବି ବୁଝିବାର ଅଛି ବୁଝନ୍ତୁ ବୁଝିକି ବି ଯଦି ଆପଣ ଅଲଗା ଦୋକାନରେ ଯଦି କମ ୟାଠାରୁ କମରେ ମିଳିବ ମତେ ମତେ ତ ଲାଗୁନି ଅଲଗା ଦୋକାନରେ କମରେ ମିଳିଲା ଭଳିଆ କିନ୍ତୁ ଅଲଗା ଦୋକାନରେ ଯଦି କମ ମିଳେ ଆପଣ ବି ନେଇପାରିବେ କିଛି ଅସୁବିଧା ନାହିଁ ଠିକ ଅଛି ଆପଣଙ୍କର ଯେତେବେଳେ ସମୟ ହବ ସେ ହିସାବରେ ଆପଣ ଆସନ୍ତୁ ଆଉ ଠିକ ଅଛି ଆପଣ କେଉଁ ଦିନ ଆସିବେ ହଁ ଠିକ ଅଛି